ଭାରତର ସରକାରୀ ଭାଷା ହେଲା ହିନ୍ଦୀ ଓଡ଼ିଆ ଇଂଲିଶ୍ ଗୁଟେ ହିନ୍ଦୀ ଗୁଟେ ଆର୍ ଅନ୍ୟ ଭାଷା ଗୁଡ଼ିକ ଆମ ରାଜ୍ୟରେ ଯେନ୍ ଅଛଁନ୍ ଯେନ୍ଟା କି ତାମିଲନାଡ଼ୁ ଭାଷା ପଞ୍ଜାବୀ ଭାଷା ସୁନ୍ଦରଗଡ଼ିଆ ଭାଷା ଏନ୍ତିକିରି ସେ ଭାଷାଗୁଡ଼େ ଅନେକ ଅଛେ ଆର୍ ସେ ଭାଷା ଗୁଡ଼ିକ କହେବାର୍ ଲାଗି ହେଲେ ଶିଖବାର୍ ଲାଗି ହେଲେ ଅଲଗା ଅଲଗା ଟିକେ ଲାଗ୍ସି କହିବାକେ କହି ଯେହେତୁ ଅଲଗା ଅଲଗା ଜାଗାକେ ଯାଉଛୁଁ ଧରିନିଅ ତାମିଲନାଡ଼ୁ ଆମର ଗୁଟେ ପିଲାଟେ ରହିଚି କି କେନ୍ ସାଙ୍ଗଟେ ରହିଚି ତାହାକୁ ତ ନୂଆ ଭାଷା ଯେନ୍ ହେଉଛେ ସେଟା ଶିଖ୍ବାକେ ହେଲେ ଫେର୍ ତାକୁ ଜାନ୍ବାକେ ପଡ଼ୁଚି ଆସ୍ତେ ଆସ୍ତେ ସେଟା ଶିଖିବାକେ ପଡ଼ୁଚି ଆର୍ କିଏ ମନେକର ତାମିଲନାଡ଼ୁ ଭାଷାରେ କହେଲା ତାହାଁକରନୁ ଆମେ ଫେର୍ ସେଟା ଟିକେ ଟିକେ ଧିରେ ଧିରେ ଆସ୍ତେ ଆସ୍ତେ ସେଟା ଶୁନ୍ବାକେ ପଡ଼ୁଛେ ଶୁନିକିରି ଫେର୍ ଆମେ ଟିକେ ଶିଖିକିରି କହିବାକେ ପଡ଼ୁଛେ